ହଁ ମୁଁ ପାଁଶଟା ତାରିଖ ମନରଖିପାରିବି ନଅ ଦୁଇ ଦୁଇ ହଜାର ତେଇଶି ଦଶ ବାର ଦୁଇ ହଜାର ତେଇଶି ସାତ ସାତ ଦୁଇ ହଜାର ତେଇଶି ଆଠ ପାଞ୍ଚେ ଦୁଇ ହଜାର ତେଇଶି ଦୁଇ ପାଞ୍ଚ ଦୁଇ ହଜାର ତେଇଶି